ଗାଏ ଗାଏଦାମୁର ମନକେ କି ପଶୁ ମନକେ ଛେଲ୍ ହଉ ମେଣହା ହଉ କୁକରା ହଉ ଆମେ ସେମାନକେ ସବୁବେଲେ ଟିକାକରଣ କରୁଛୁଁ ସେଥିକାଯେ ଆମେ ରୋଗ୍ ବେମାର୍ ବହୁତ୍ କମ୍ ହଉଛେ ଆଗ ତ ଆଗ ତ କିଛି ସୁବିଧା ନାଇଁଥାଇ ଡାକ୍ତର୍ ଏବେ ଷ୍ଟକମେନ୍ ଗାଁ ଗାଁ ପଞ୍ଚାୟତକେ ପଞ୍ଚାୟତ ଷ୍ଟକମେନ୍ କ୍ବାଟର୍ ହେଲା ଷ୍ଟକମେନ୍ ମନେ ଆଉଛନ୍ ଇଞ୍ଜେକ୍ସନ୍ ଟିକାକରନ୍ କରୁଛନ୍ ଯେ କିଛି ରୋଗ୍ ନାଇଁ ବ୍ୟାପିବାରନେ ତଥାବି ଗାଏଦାମୁର ମନକେ ଫାଟା ରୋଗ ଗୁଟେ ତାର୍ ପରେ ରୋଗ୍ ଦୁଇ ତିନଟା ଅଛେ ଯେନଟା ବ୍ୟାପିସି ସେଟା ବି ଷ୍ଟକମ୍ୟାନ୍ ମାନେ ଆସିକରି ସବୁ ତାକର ନିରାକରଣ ଇନଜେକସନ୍ ଦେସନ୍ ସିଲାଇନ୍ ବି ଦିଆହେସି ସବୁ ବେମାର ସେମାନକେ କଟୁଛେ ଆର୍ କେତେଟା ଡେଗା ବେମାର ବି ଅଛେ ଯେନଟାକି ଗାଏଦାମୁର ଗୁଟେ ଜୀବକେ ହେଲେ ଆର୍ ଗୁଟେକେ ହେସି ସେନର୍ ବି ଟିକାକରଣ ଡାକ୍ତର୍ ମାନେ ଇଏକରି କରୁଛନ୍ ସେତିରକାଯେ ଆମର୍ ପଶୁ ମାନେ ସବୁ ସୁସ୍ଥ ଏବେ ଟିକେ ରହୁଛନ୍ ଆଗ ଏତକି ସୁବିଧା ନାଇଁଥାଇ ନାଇଁତ ସୁବିଧା ଥିଲେ ବହୁତ ପଶୁ ଭି ମରି ଯାଇଛନ୍ ବଞ୍ଚିକରି ରହିଥିତେ ଆରୁ ଏବେ ସବୁ ସୁବିଧା ଅଛେ କିଛି ଅସୁବିଧା ନାଇଁନି ଏବେ ଆରମସେ ସବୁ ପଶୁ ପକ୍ଷୀ ରହୁଛନ୍